ହ୍ୟାଲୋ ସାର୍ ନମସ୍କାର ଆଜ୍ଞା ହଁ ଆଜ୍ଞା ମୋର ମୋର ଭଉଣୀ ଯେଉଁ ଅଛନ୍ତି ମୁଁ କଥାବାର୍ତ୍ତା କରିବି କେଉଁ ଷ୍ଟଲ ଖୋଲିବା ହଁ ଖୋର୍ଦ୍ଧା ଗାମୁଛା ପ୍ରସିଦ୍ଧ ହଁ ସେ ବାଙ୍ଗାଲୋର ରେ ଗୋଟିଏ ଷ୍ଟଲ ପକେଇଲେ ଆମର ଭଲ ବ୍ୟବସାୟ ହେବ ହଁ ବୁଝିବା ସେମାନଙ୍କ ସାଥିରେ ଆଉ ବୁଝିବା ବୁଝିଦେବେ ସେମାନେ ହଁ ସବୁ ବୁଝା ବୁଝି କରିକି ଯାଇକି ସେଠି ଷ୍ଟଲ ପକେଇବା ଆଉ ହଁ କଲିକତା ରେ ମୋର ଭାଇ ଅଛି ଆଉ କଥାବାର୍ତ୍ତା କରେଇଦେବି ମୋ ଭାଇ ଅଛି ସେଇଠି ଗୋଟିଏ ଷ୍ଟଲ ଖୋଲିଦେବା ଭଲ ସେଲ୍ ହେବ କଲିକତା ସହରରେ ଆଉ ଲୋକମାନେ ବି ପସନ୍ଦ କରିବେ ଖୋର୍ଦ୍ଧା ଗାମୁଛା ପ୍ରସିଦ୍ଧ ଆଉ କଲିକତାରେ ଭଲ ବେପାର ହେବ ହେଉ କପଡ଼ା ବି ଭଲ ଭଲ ବି ଚାଲିବ ଆମର ଆଉ ବୁଝିକି ସେଇଠି ଷ୍ଟଲ ଗୋଟିଏ ପକେଇଦେବା ହଁ ମୋର ଭାଇ ଅଛି ମୁଁ ସବୁ ବୁଝା ବୁଝି କରିଦେବ ସେ ହଁ ସୁରଟରେ ଅଛି ହଁ ସୁରଟରେ ମୋର ଇଏ ଜଣେ ଚିହ୍ନା ପରିଚୟ ଲୋକ ଅଛନ୍ତି ହଁ ତାଙ୍କର ଦୋକାନ ଅଛି ସେ ନିଜର ସେମାନେ ସବୁ ରଖିଛନ୍ତି ହଁ ଭଡ଼ା ସବୁ ସିଏ ବୁଝିଦେବେ ହଁ ସବୁ ସେଇଠି କିଣିକି ନେଇଯିବେ ଖର୍ଚ୍ଚ ଟଙ୍କା ଦୁଇ ତିନି ଲକ୍ଷ୍ୟ ଖର୍ଚ୍ଚ ହେବ ଆଉ କମ୍ ଏତେ ବାଟରେ କଣ କମରେ ହୋଇପାରିବ ଗୋଟିଏ ଗାମୁଛା କୁ କେତେ ଟଙ୍କା ରେ ବିକ୍ରି ହେବ ସେଇଟା ତ ହେଉ କେତେ ରେଟ୍ କେତେ ଗାମୁଛା ଗୋଟାଏ ହଁ ସେଇଠି ପିଲା ସବୁ ବୁଝିଦେଲେ ହେବ ଆମ ଆମ ଦୋକାନ ଅଛି ନା ସେଇଠି ଲୋକ ଅଛନ୍ତି ସିଏ ବୁଝା ବୁଝି କରି ରଖିଦେବେ ହଁ ବାଙ୍ଗାଲୋର ରେ ଆଉ କଲିକତା ରେ ଆଉ ସୁରଟ ରେ ବାଙ୍ଗାଲୋର ରେ ମୋର ଭଉଣୀ ଜ୍ୱାଇଁ ଅଛି ଆଉ ସୁରଟ ରେ ଏମିତି ଗୋଟିଏ ରିଲେସନ ଅଛି କଲିକତା ରେ ମୋ ଭାଇ ଅଛି ହଁ ସବୁ ନିଜର ଲୋକ ଚିହ୍ନା ପରିଚୟ ଆମର ବେପାରରେ କିଛି ଖରାପ ହେବନି ଆପଣ ବ୍ୟସ୍ତ ହୁଅନ୍ତୁନି ଆମର କିଛି ବେପାର ଆଜ୍ଞା ହଁ ସବୁ ବୁଝା ବୁଝି କରିଦେବେ ଆମେ ସେଇଠି ବେପାର କରିବା ଆଉ ଭଲ ବେପାର ବି ହେବ ସେଠି ବହୁତ ରେଟ୍ ବି ଅଛି ଆଉ ଆମର ଲାଭ ହେବ କଲିକତା ରେ ବି ଭଲ ହେବ ସେ ମୋ ଭାଇ ଯେଉଁ ବୁଝି ଦେବ ଘର ଭଡ଼ା କରିକି ଆଉ ରୁମ ଭଡ଼ା ସବୁ ଦେଇଦେବ ଭାଇ ହଁ କଲିକତା ଆପଣ ନିଜେ ଯିବେ ମାଲ୍ ନେଇକି ନା ପଠେଇଦେବେ କୋରିଅର ରେ ହଁ ହଁ ଭଡ଼ା ସବୁ ଠିକ୍ ଠାକ୍ ହେବ ଗାଡ଼ି ହଁ ହେଉ ଆପଣ ଠିକ୍ ଯାଇକି ଟିକେ ବୁଝା ବୁଝି କରିଦେଇ ଆସନ୍ତୁ ଦେଖା ଚାହାଁ କରିଦେଇ ତା ପରେ ମାଲ ନେଇକି ଯିବେ ଆଉ ଆଜ୍ଞା ନମସ୍କାର ରଖୁଛି